ଆମ ସଂସ୍କୃତିରେ ପାରିବାରିକ ଏବଂ ଲିଙ୍ଗ ଭିତ୍ତିକ ସମସ୍ୟା ବହୁତ ରହିଛି କାହିଁକି ନା ଆମ ସଂସ୍କୃତିରେ ଆମର ଝିଅ ମାନଙ୍କୁ କମ ପ୍ରାଧାନ୍ୟ ଦିଆ ଯାଇଥାଏ ଆଉ ପୁଅ ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ ଯେଉଁ ଉଦାହରଣ ସ୍ୱରୂପ ଆମର ଯେଉଁ ଶିକ୍ଷା କ୍ଷେତ୍ରରେ ତ କୁହନ୍ତି ଝିଅ ପାଠ ପଢ଼ିକି କଣ କରିବ କିନ୍ତୁ ସେମାନେ ପୁଅକୁ ଅଧିକ ପାଠ ପଢ଼ାଇ ଦିଅନ୍ତି ଆଉ ଝିଅକୁ କମ ପାଠ ପଢ଼ାଇଥାନ୍ତି ଆଉ ଯେକୌଣସି କାମରୁ ମଧ୍ୟ ସେ ପୁଅକୁ ଆଗ ରଖନ୍ତି ଆଉ ଝିଅକୁ ପଛରେ ରଖନ୍ତି ଏବଂ ଦେହ ଖରାପ ହେଲେ ବି ଆମର ପ୍ରାଥମିକତା କ୍ଷେତ୍ରରେ ମଧ୍ୟ ସେହି କ୍ଷେତ୍ରରେ ବି ଯଦି ପୁଅର ଯଦି ଦେହ ଖରାପ ଅଛି ତ ତାକୁ ପ୍ରଥମେ ପ୍ରାଥମିକତା ଦିଆଯାଇଥାଏ ଏବଂ ତାକୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଥାଏ ସେ କେମିତି ଭଲ ହେବ ତାକୁ କେଉଁଠିକି ନେବା କେଉଁ ମେଡିକାଲ ନେବା କଣ କରିବା ତ ସେହି ଉପରେ ତାକୁ ଫାଷ୍ଟ ତ ପ୍ରାଧାନ୍ୟ ଦିଆଯାଇଥାଏ ଆଉ ଝିଅର ଯଦି ଦେହ ଖରାପ ହେଲା ତ ତାକୁ ସେତିକି ପ୍ରାଧାନ୍ୟ ଦିଆଯାଏ ନାହିଁ ହଁ ଆଜି ଏମିତି ହୋଇଛି କାଲି ଭଲ ହୋଇଯିବ ଏମିତି ବୋଲିକି କୁହନ୍ତି ଆହୁରି ଯେ କୌଣସି କ୍ଷେତ୍ରରେ ଯେ କୌଣସି ସଭା ସମିତିରେ ବି ହେଉ ସେହି ଝିଅମାନଙ୍କୁ କେବେ ମଧ୍ୟ ଆଗକୁ ନିଅନ୍ତିନି ପୁଅମାନେ ହିଁ ସେହି ସଭାରେ ବସିପାରିବେ ଆଉ କୌଣସି ଝିଅ ହେଉ କି ବୋହୁ ହେଉ ସେମାନେ ସେଇ ସଭାରେ ବସିପାରିବେନି କି କୌଣସି କଥା ପଦେ ବି କହିପାରିବେନି ଏସବୁ ମାନେ ଭେଦ ଭାବ ରହିଥାଏ ତ ଆମ ସଂସ୍କୃତିରେ ସେଇଟା ଗୋଟିଏ ରହିଛି ଆଉ ଗୋଟିଏ କୁହନ୍ତି ଯଦି ଝିଅ ଚାକିରୀ କଲା ତ ସିଏ ତାଙ୍କ ଶାଶୁଘରେ ରହିଲା ଯଦି ପୁଅ ଚାକିରୀ କଲା ତ ବାପ ଘରେ ରହିଲା ଏସବୁ ପାର୍ଥକ ଦେଖିବା ଦ୍ୱାରା ଝିଅକୁ କମ ପାଠ ପଢ଼ାଇଥାନ୍ତି ଆଉ ପୁଅକୁ ଅଧିକ ପାଠ ପଢ଼ାଇଥାନ୍ତି ଏସବୁ ଭେଦ ଭାବ ଆମର ରହିଥାଏ କିନ୍ତୁ ଏବେ ବର୍ତ୍ତମାନ ଦୁନିଆଁରେ ସେ ସବୁ ପରିବର୍ତ୍ତନ ହୋଇଯାଇଛି ପରିବର୍ତ୍ତନ ହେବା ଦ୍ୱାରା କିନ୍ତୁ ଝିଅ ଆଉ ପୁଅ ଭିତରେ କୌଣସି ଭେଦ ଭାବ ରହୁନାହିଁ ଯାହାଫଳରେ କି ଝିଅ ଯେଉଁ ପର୍ଯ୍ୟନ୍ତ ଚାହିଁବ ସେହି ପର୍ଯ୍ୟନ୍ତ ପାଠ ପଢ଼ିପାରିବ ଆଉ ପୁଅ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଚାହିଁବ ସେହି ପର୍ଯ୍ୟନ୍ତ ପାଠ ପଢ଼ିପାରିବ କାହିଁକି ନା ଦେଖିବାକୁ ଗଲେ ଆମର ଝିଅମାନେ ହିଁ ବହୁତ ଆଗକୁ ବଢ଼ିଛନ୍ତି ଉଦାହରଣ ସ୍ୱରୂପ ଆମର ଯେଉଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସିଏ ଜଣେ ଆମର ଦେଶର ରାଷ୍ଟ୍ରପତି ସିଏ କେମିତି ଝିଅ ହୋଇକି ଗୋଟିଏ ଆମର ଦେଶକୁ ଚଲାଉଛନ୍ତି ସେମିତି ଆମର ବ ଝିଅମାନେ ବହୁତ ଆଗକୁ ଗଲେଣି ତ ତାକୁ ଦେଖିବାକୁ ଗଲେ ବର୍ତ୍ତମାନ ସ୍ଥିତିରେ ଆମର ଝିଅ ଆଉ ପୁଅ ଭିତରେ କୌଣସି ପ୍ରଭେଦ ଦେଖା ଯାଉନାହିଁ ବର୍ତ୍ତମାନ ସମସ୍ତେ ସମାନ ଭାବରେ ସବୁ ସବୁଥିରେ ଆମର ଝିଅମାନେ ଆଉ ପୁଅମାନଙ୍କୁ ସମାନ ପ୍ରାଧାନ୍ୟ ଦିଆଯାଇଛି